ଭାରତର ପ୍ରତିଟି ଲୋକ ଚାହା ପିଇବା ପାଇଁ ଭଲ ପାଆନ୍ତି କାରଣ ଚାହା ଏକ ମଣିଷ ହେଡ଼େକ ରୁ ମୁକ୍ତ କରିଥାଏ ଚାହା ପିଇଦେଲେ ଟିକିଏ ଶୁସ୍ ଆରାମ ଲାଗିଥାଏ ସେଥିପାଇଁ ଭାରତର ପ୍ରତିଟି ଲୋକ ଚାହା ପିଇବାକୁ ଭଲ ପାଆନ୍ତି ତା ସହିତ ଆଉ ଗୋଟିଏ ଜିନିଷ ହେଉଛି ଯେତେବେଳେ ମୁଁ ଚାହା ପ୍ରସ୍ତୁତ କରେ ସେତେବେଳେ ମୁଁ ପାଣିକୁ ଗରମ କରେ ଆଁ ନାଲି ଚାହା ପିଇବାକୁ ମଧ୍ୟ ମୁଁ ଭ ପସନ୍ଦ କରିଥାଏ ସେଥିପାଇଁ ପାଣିକୁ ଗରମ କରେ ପାଣିରେ ଚିନି ଲୁଣ ଅଁ ପକେଇ ସାରିଲା ପରେ ତାକୁ ଫୁଟାଇ ଥାଏ ଫୁଟାଇ ସରିଲା ପରେ ତାହାପରେ ଚାହା ପତି ପକାଏ ଚାହା ପତି ସେଇଟା ଫୁଟି ଗଲା ପରେ ତାକୁ ଚାହାଛାଙ୍କା ଦ୍ୱାରା ଛାଙ୍କି ଅଁ ସେଥିରେ ଚିନି ମିଶାଏ ଉଇଥ ତା' ସହିତ କିଛି ଲେମ୍ବୁ ମିଶେଇ ମୁଁ ତାକୁ ସେବନ କରିଥାଏ